ଦୁଇ ମାସ ହେଲା ଗୋଟେ ଫୋନ୍ ନେଇଥିଲି ସେଟା ଫୋନଟା ସମସ୍ତେ କିଣିଲେ ସେଇ ମଡ଼େଲରୁ କିନ୍ତୁ ମୋରଟା ଭଲ୍ ପଡ଼ିଲାନି ସେମାନଙ୍କଟା ଭଲ୍ ପଡ଼ିଲା ମୋର ଚାର୍ଜ ରହୁନି ବ୍ୟାଟେରୀ ଫୁଲି ଯାଉଛି ଡିସପ୍ଲେ କଟିଯାଉଛି ମାନେ ଟଚପ୍ୟାଡ଼ କାମ ଦେଉନି କି ସେହିଭଳି ଫୋନ୍ ବି ଶୁଭାଯାଉନି ସ୍ପିକର୍ କଟିଯାଇଛି କିଛି କହିଲେ ବି ଶୁଣାଯାଉନି ଦଶ ଟଙ୍କାର ଦଶ ହଜାର ଟଙ୍କା ମୋର ବେକାର ହେଲା